ମୁଁ କୃଷି ମିତ୍ର ଭାବରେ ଦୁତୀପଡ଼ା ଜିପିରେ କାମ କରେ ମୋର ନାମ ରଶ୍ମୀତା ମଲ୍ଲିକ ମୋର ଏମିତି ଏକ ଦିନ ବା ସମୟ ଥିଲା ଯାହା ଚ୍ୟାଲେଞ୍ଜ ସହିତ ସମାନ ମୋ'ର ଫିଲ୍ଡ କାମ ମୁଁ ନିଜେ ଚ୍ୟାଲେଞ୍ଜ ସହିତ କରେ ବା କଲି ମୋତେ ଏତିକି ତାରିଖରୁ ଏତିକି ତାରିଖ ଭିତରେ ସାରିବାର ଥିଲା ତ ମୁଁ ସକାଳୁ ଦଶଟାରୁ ଚାରିଟା ପର୍ଯ୍ୟନ୍ତ ଫିଲ୍ଡରେ କାମ କରେ ମାଆମାନଙ୍କୁ ଚାଷ ବିଷୟରେ ବୁଝାଏ ଓ ବଗିଚା କେମିତି ଆଗକୁ ନେବେ ବା ବଗିଚା କେମିତି କରିବେ ସେ ବିଷୟରେ ବୁଝାଏ ମିଟିଂ ବି କରେ ତ ମାଆମାନେ କେମିତି ଆଗ୍ରହର ସହିତ ବଗିଚା କରିବେ ସେ ଚେଷ୍ଟା ବି କରେ ମୁଁ ଫିଲ୍ଡକୁ ସବୁଦିନ ଯାଏ ମୁଁ ବଗିଚାରେ ସବୁପ୍ରକାର ପନିପରିବା ଚାଷ କରିବା ପାଇଁ କୁହେ ତ ମାଆମାନେ ସବୁ ପ୍ରକାର ପନିପରିବା ଲଗାନ୍ତି ଯଥା ବାଇଗଣ ଟମାଟୋ ଭେଣ୍ଡି ଆଳୁ ମୂଳା କଦଳୀ ଇତ୍ୟାଦି ତ ଏହିସବୁ ପନିପରିବା ଲଗାଇ ମାଆମାନେ ମଧ୍ୟ ଉପକୃତ ହୁଅନ୍ତି ତ ଏହିପରି ଭାବରେ ମୁଁ ମୋ'ର ଚ୍ୟାଲେଞ୍ଜକୁ ପରିଚାଳନା କରିଥିଲି